ମୋତେ ପିଲାବେଳୁ ଗଛ ଲଗାଇବାକୁ ବହୁତ ଭଲଲାଗେ ଏବଂ ଗଛରେ ଆମେ ବ ମାନେ ମାସକୁ ଯଦି ଗୋଟେ ଗଛ ଲଗେଇବା ବର୍ଷକୁ ବାରଟା ଗଛ ହେବ ଗଛରେ ବହୁତ ମାତ୍ରାରେ ଲୋକ ଅଛନ୍ତି ବି ସ ମାନେ ସବୁଜ ଗଛମାନେ ବହୁତ ମାନେ କାଟି ଦେଉଛନ୍ତି ଘରବାଡ଼ି କରୁଛନ୍ତି ଏବଂ ଜାଗାପତ୍ର ମାନେ କିଣାକିଣି ହେଲେ ଗଛ ବି କାଟି ଦେଉଛନ୍ତି ଅମ୍ଳଜାନ କ୍ଷତି ହେଉଛି ଏବଂ ଆମେ ଅମ୍ଳଜାନ ବୃଦ୍ଧି କରିବାକୁ ହେଲେ ବହୁତ ମାତ୍ରାରେ ଗଛ ଲଗାଇବାକୁ ପଡ଼ିବ ଗଛ ଗଛ କାଟିଲେ ଖରା ବି ଠିକ୍ ଟାଇମ୍ରେ ହେବନି କି ଶୀତ ମାନେ ମାନେ ମାନେ ମନେକର ଗଛ କାଟିଦେଲେ ଖରା ବର୍ଷା ଶୀତ ଠିକ୍ ଠିକ୍ ଟାଇମ୍ରେ ହେବନି ମାନେ ଟାଇମ୍ ଅନୁସାରେ ଯେମିତି ହୁଏ ସେମିତି ହେବନି ଏବଂ ଗଛ ଯେତେ ମାତ୍ରାରେ ପରିମାଣରେ ଯେତେ ବି ଗଛ ମାନେ ଯେଉଁ ବି ଗଛ ହେଉ ଲଗେଇଲେ ସେ ମାନେ ଗଛ ବୃଦ୍ଧି ହୋଇଥାଏ ଏବଂ ଆମର ଅମ୍ଳଜାନ ବି ବି ବୃଦ୍ଧି ପାଇଥାଏ ବା ଗଛ ଗଛଲତା ବେଶୀ ଲଗେଇଲେ ଏବଂ ଜଳବାୟୁ ପର ପରିବର୍ତ୍ତନ ହୋଇଥାଏ ଏବଂ ଜଳବାୟୁ ମଧ୍ୟ ଠିକ୍ ଠାକ୍ ହୋଇଥାଏ ଏବଂ ଠିକ୍ ଟାଇମ୍ରେ ମାନେ ଶୀତଦିନେ ଶୀତ ହୁଏ ବର୍ଷା ଦିନେ ବର୍ଷା ହୁଏ ଖରାଦିନେ ଖରା ହୁଏ ଏମିତି ହୋଇଥାଏ ମାନେ ସେଥିପାଇଁ ସରକାରଙ୍କୁ କୁହାଯାଉଛି ସରକାରଙ୍କୁ ଏତିକି ନିବେଦନ ଯେ ମାନେ ବହୁତ ମାତ୍ରାରେ ଗଛ ବୃଦ୍ଧି କରାଯାଉ ଏବଂ ଘରବାଡ଼ି ପାଇଁ ଗଛ ଜମା କଟା ନଯାଉ ଏବଂ ଅମ୍ଳଜାନ ବହୁତ ଏମିତି ଗୋଟେ ଦିନ ହୋଇଯିବ ଗଛ ଯଦି ଲୋକ ଏମିତି ମାତ୍ରାରେ କାଟିବେ ମାନେ ଏମିତି ଆମେ ଯେମିତି ନିଶ୍ୱାସ ନେଉଛ ମାନେ ଗୋଟେ ଘର ସେମିତି ବି ଆଉ ହେବନି ନିଶ୍ୱାସ ବି ନେଇ ପାରିବାନି ଗଛ ଯଦି ବେଶୀ ପରିମାଣରେ କଟାଯିବ ଏବଂ ଜଙ୍ଗଲ କ୍ଷୟ ହେବ ଏବଂ ଏମିତି ସବୁଜ ଏ ସବୁଜ ଗଛ ଗୁଡ଼ିକ କାଟକୁଟି କରିଦେଲେ ତୁମ ଆମର ବହୁତ କ୍ଷତି ହେବ ଫଳଖା ମଣିଷକୁ ମେନ୍ ଫଳ ମିଳିବନି ଫୁଲ ମିଳିବନି କି ଜାଳ ବି ମିଳିବନି ଏମିତି ରହିବା ପାଇଁ ଘର ବି ଘର ବି ଦରକାର ଗଛ ଦ୍ଵାରା ଗଛ ଗଛ ଏମିତି ଗୋଟେ ଜିନିଷ ମଣିଷ ପାଇଁ ବହୁତ ମୂଲ୍ୟବାନ୍ ଅଟେ ଏଥିପାଇଁ ଇଏ ସରକାରଙ୍କୁ କହୁଛି ବର୍ଷକୁ ଦଶଟା ଗଛ ବି ମାନେ ମାସକୁ ଗୋଟେ ଗଛ ଲଗେଇଲେ ବର୍ଷକୁ ବାରଟା ଗଛ ଲାଗିବ ସେଥିପାଇଁ ତା' ମଞ୍ଜିରୁ ବି ବହୁତ ମାତ୍ରାରେ ଗଛ ଉତ୍ପାଦନ ବି ହେବ